କେଉଁ କେଉଁ ତୁ କିନ୍ କିନ୍ ଫୁଲ ନେବୁ ମଡ଼ା ଫୁଲ ଅଛି ଗୋଲାପଫୁଲ ଅଛି ଟଗରଫୁଲ ଅଛି ମଲ୍ଲିଫୁଲ ଅଛି ଅଛି ପଦ୍ମଫୁଲ ବି ଅଛି କଇଁଫୁଲ ବି ଅଛି ହଁ ହେଇ ପଦ୍ମଫୁଲ ଦଶ ଟଙ୍କା ସବୁ ଭଲ ଭଲ ଅଛି ଗୋଲାପଫୁଲ ବି ଅଛି ସବୁ ଫୁଲ ଅଛି ଆଉ ହଁ କେଉଁ କେଉଁ ଫୁଲ ନେବୁ

ସବୁ ପ୍ରକାରର ଫୁଲ ଅଛି ହଁ ଏ ସେଇ

ହେ ନା ସବୁପ୍ରକାର ଫୁଲ ଲାଗୁଥିବାଟା ଅଛି

ମୋ ଫୁଲ ମାଳ ଅଛି

ନାଇଁ ଯେନ୍ ଯେନ୍ତା ଟାଇପ୍ ମିଳିଯିବ ହଁ ମିଳିଯିବ

କ'ଣ ପୂଜାପୂଜି ଅଛି କେଁ କି ହଁ ହଁ ହଁ ମାଳା ମାଳା ମିଳିଯିବ ହଁ ଏବେ ତିଆରି ହଉ

ହଉ କୋଡ଼ିଏ ଟଙ୍କା ଗୁଟେ ମାଳ